ଓଡ଼ିଶାରେ ଓଡ଼ିଶାରେ ଆମର ଓଡ଼ିଆ ଭାଷା ଓଡ଼ିଶା ନାଚ ଡ୍ରାମା ଯେଉଁ ଆମର ବିଭିନ୍ନ ପ୍ରକାର ଗୀତ ନାଚ ଡ୍ରାମା ଏମାନଙ୍କୁ ଆମେ ବହୁତ ଓଡ଼ିଶାରେ ଓଡ଼ିଶାମାନଙ୍କୁ ବହୁତ ପସନ୍ଦ କରୁ ଆମର ନମିତା ଅଗ୍ରୱାଲା ଯେଉଁ ଗୀତ ବୋଲି ଥିଲେ ଆମର ଓଡ଼ିଆ ଓଡ଼ିଶାରେ ଆମର ଓଡ଼ିଶାର ଲୋକମାନେ ବହୁତ ପସନ୍ଦ କରନ୍ତି ଆମର ଏବେ ଓଡ଼ିଶାରେ ଯେଉଁ ରାମ ମନ୍ଦିର ତିଆରି ହେଇଛି ସେଇଟାରେ ସମସ୍ତେ ବାହାର ରାଜ୍ୟର ଲୋକମାନେ ଆମର ଓଡ଼ିଶା ଭାଷାକୁ ବହୁତ ଆନନ୍ଦ ଉପଭୋଗ କରିଛନ୍ତି ଆମେ ଓଡ଼ିଶାରେ ଆମର ଓଡ଼ିଆ ହେଉଛି ସବୁଠାରୁ ଭାଷା ଓଡ଼ିଶା ଭାଷା ସୁନ୍ଦର ଭାଷା ଆମର ଓଡ଼ିଶା ସବୁବେଳେ ଗୌରବ ଆମର ଓଡ଼ିଶା ଭାଷା ପାଇଁ ଆମ ଓଡ଼ିଆ ସବୁବେଳେ ଗୌରବ ଲାଭ କରୁଛି ସୁନ୍ଦର ଭାବେ ଆମର ଓଡ଼ିଶା ଲୋକଙ୍କୁ ସମ୍ମାନ ଦେଉଛନ୍ତି ଆମର ଓଡ଼ିଶା ଭାଷା ପାଇଁ